ପଶୁପାଳନ ସମ୍ବନ୍ଧୀୟ ସାଧାରଣତଃ ନିୟମ ଗୁଡ଼ିକ ହେଲା ଆମେ ପଶୁଙ୍କୁ ଗୁହାଳରେ ରଖିବା କାହିଁକି ନା ସେମାନଙ୍କୁ ବାହାରକୁ ଛାଡ଼ିବା ନାହିଁ କାରଣ ବାହାରକୁ ଛାଡ଼ିବା ଦ୍ୱାରା ସେମାନେ କାହାର ଫସଲ କ୍ଷତି କରିବେ କୃଷକମାନେ କେତେ କଷ୍ଟ ସହି ଫସଲ କରିଛନ୍ତି ସେମାନଙ୍କୁ ସେମାନେ ଖାଇଯିବେ ତେଣୁ ଏ ପ୍ରକାରର ଆମେ ସୁରକ୍ଷିତ କରିବା ପାଇଁ ପଶୁ ମାନଙ୍କୁ ସାଧାରଣତଃ ଗୁହାଳରେ ରଖିବା ନିୟମିତ ଭାବରେ ତାଙ୍କୁ ଖାଇବା ପିଇବା ଦେବା ଏବଂ ଗାଧୋଇ ଦେବା ପରିଷ୍କାର ପରିଚ୍ଛନ୍ନ ରଖିବା ତା'ହେଲେ ଆମେ ଉପକୃତ ହୋଇପାରିବା ପଶୁଙ୍କ ସହ ସମସ୍ୟା ହେଲା ସେମାନଙ୍କର ରୋଗ କିପରି ନ ହେବ ଆମେ ପଶୁ ଚିକିତ୍ସା କେନ୍ଦ୍ରକୁ ଯାଇକି ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ରୋଗ ନ ହେବା ପୂର୍ବରୁ ପ୍ରତିଷେଧକ ଇଞ୍ଜେକ୍ସନ ଆମେ ଡାକ୍ତରଙ୍କୁ ପରାମର୍ଶ କରି ଦେଇପାରିବା ତା'ଦ୍ୱାରା ଆମେ ବି ଉପକୃତ ହୋଇ ପାରିବା